ସୋସିଆଲ୍ ମିଡ଼ିଆ ବର୍ତ୍ତମାନ୍ ଯୁଗ୍ରେ ସୋସିଆଲ୍ ମିଡ଼ିଆ ସମସ୍ତେ ୟୁଜ୍ କର୍ସନ୍ ଆଉ ଇତାର୍ କିଛିଟା ଉପକାରିତା ବି ଅଛେ ଆଉ ଇତାର୍ ଦ୍ଵାରା କିଛିଟା ଅପକାରିତା ବି ଅଛେ ଯେନ୍ତା କି ସୋସିଆଲ୍ ମିଡ଼ିଆ ୟୁଜ୍ କର୍ବାର୍ ଦ୍ଵାରା ଆମେ ବିଭିନ୍ନ ଜାଗାର ବିଭିନ୍ନ ଜିନିଷ୍ମାନେ ଜାଣି ପାର୍ମା ଆମର୍ ଅଞ୍ଚଲ୍ର ଥିବା ବହୁତ୍ଟେ ଜିନିଷ୍ମାନେ ଜାଣି ପାର୍ମା କି ଆମର୍ ରାଜ୍ୟର ଥିବା ବହୁତ୍ଟେ ଜିନିଷ୍ ଜାଣି ପାର୍ମା ଆମର୍ କଣ୍ଟ୍ରିରେ ଥିବାର୍ ବହୁତ୍ଟେ ଜିନିଷ୍ ଜାଣି ପାର୍ମା କି ଆମର୍ ଦେଶ୍ ବାହାରେ ଥିବାର୍ ବହୁତ୍ଟେ ଜାଗାର ବିଷୟରେ ଜାଣି ପାର୍ମା ତାଙ୍କର୍ ଥଟ୍ ମାନ୍ଙ୍କର ବିଷୟରେ ଜାଣି ପାର୍ମା କି ଆମର୍ ପାଖର୍ ଆଖର୍ ଯେନ୍ମାନେ ଲୋକ୍ମାନେ ବି ଥିସନ୍ ତାଙ୍କର୍ ବିଷୟରେ ବି ଜାଣି ପାର୍ମା ଆଉ ଟେକ୍ନୋଲୋଜି ଉପ୍ରେ ବି ଆମେ ଜାଣି ପାର୍ମା ଟେକ୍ନୋଲୋଜି କେନ୍ତି କି ଅପଡେଟ୍ ହେଉଛେ ଆଉ ନିଜ୍କେ ନିଜେ ବି ଆମେ କେନ୍ତି କିରି ଅପଡେଟ୍ କରିପାର୍ମା ସେ ବିଷୟରେ ବି ଆମେ ଭଲ୍ ସେ ଜାଣି ପାର୍ମା ଆଉ ମୁଇଁ ବି ସୋସିଆଲ୍ ମିଡ଼ିଆ ୟୁଜ୍ କର୍ସିଁ ଫେସ୍ବୁକ୍ ୟୁଜ୍ କର୍ସିଁ ଇଂଷ୍ଟାଗ୍ରାମ୍ ୟୁଜ୍ କର୍ସିଁ ଟୁଇଟର୍ ୟୁଜ୍ କର୍ସିଁ ଇ ଜାଗାରେ ମୁଇଁ ବହୁତ୍ଟେ ଜାଗାମାନଙ୍କର୍ ବିଷୟରେ ପୋଷ୍ଟ୍ କର୍ସିଁ ଯେନ୍ତା କି ଟୁରିଷ୍ଟ୍ ପ୍ଲେସ୍ ମାନ୍ଙ୍କର୍ ବିଷୟରେ ମୁଇଁ ପୋଷ୍ଟ୍ କର୍ସିଁ ବିଭିନ୍ନ ଜାଗାକେ ଯାଇକିନା ବିଭିନ୍ନ ଜାଗାର ସାଂସ୍କୃତିକ୍ ଜିନିଷ୍ ମାନେ ଯାହା ବି ତାଙ୍କର୍ ପରମ୍ପରା ଅଛେ ସେସବୁ ଜିନିଷ୍ ମୁଇଁ ଦେଖିକିନା ମୋର୍ ଇଂଷ୍ଟାଗ୍ରାମ୍ ରେ ମୁଇଁ ପୋଷ୍ଟ୍ କର୍ସିଁ ଆଉ ମୁଇଁ ସୋସିଆଲ୍ ମିଡ଼ିଆରେ ତ ବେଶୀ ଟାଇମ୍ ଦେଇ ନାଇଁ ପାରେ ଦେଲେ ବି ମୁଇଁ ଘଣ୍ଟେ ଦୁଇ ଘଣ୍ଟା ଦେଇ ପାର୍ସିଁ ଆଉ ଯାହାବି ଟାଇମ୍ ବଲ୍ସି ସେନ ମୋର୍ ନିଜର୍ କାମ୍ କର୍ସିଁ ନିଜର୍ ପଢ଼ାପୁଢ଼ି ଉପ୍ରେ ଧ୍ୟାନ୍ ଦେସିଁ ଆଉ ଯାହାବି ମୋର୍ ନିଜର୍ କାମ୍ କର୍ସିଁ ଆଉ ସୋସିଆଲ୍ ମିଡ଼ିଆ ବେଶୀ ୟୁଜ୍ କର୍ବାର୍ଟା ବି ଭଲ୍ ନାଇସେ କାରଣ୍ ଇତାର୍ ଦ୍ଵାରା ଇରିଟେଟ୍ ହେଇଯିମା ଆଉ ବେଶୀ ଇରିଟେଟ୍ ହେଲେ ବି କେନ୍ସି ଜିନିଷ୍ ବି ଭଲ୍ ନାଇସେ ତ ସୋସିଆଲ୍ ମିଡ଼ିଆକେ ସେତ୍କି ହିଁ ୟୁଜ୍ କର୍ବାର୍ ଅଛେ ଯେତ୍କି ଆମ୍କୁ ଦର୍କାର୍ ଅଛେ